ଆମ ପାଖରେ ଯଦି ଚବିଶି ଘଣ୍ଟା ବି ବିଜୁଳି ରହିଥାଏ ଚବିଶି ଘଣ୍ଟା ଯାଏ ବିଜୁଳି ରହିଥାଏ ଆଉ କ'ଣ ଯେମିତି ଖରାଦିନରେ ଏମିତି ପବନ ବାତ୍ୟା ଯେଉଁ ଟାଇପ୍ର ହେଇଥାଏ କେବେ କେବେ ବର୍ଷା ସିଜନ୍ ନ ଆସୁଣୁ ବି ଖରାଦିନରେ ପବନ ହେଇଥାଏ ଘଡ଼ଘଡ଼ି ପବନ ଯଦି ଗଛ ପତ୍ର ଡାଳ ଭାଙ୍ଗି ଯାଇଥାଏ ବଲେ ବିଜୁଳି କାଟି ଦେଇଥାନ୍ତି ସେ ଟାଇମ୍ରେ ଆମର କ'ଣ ଥାଉଛି ବର୍ଷା ଦିନରେ ବି ବହୁତ ବିଜୁଳି କାଟି ଦେଇଥାନ୍ତି ସେ ଟାଇମ୍ରେ ଆଉ କ'ଣ କରିବୁ କିଛି ନାହିଁ ଦୀପ ଜଳେଇ ଥାଉ ମହମବତୀ ଏସବୁରେ ଦିନ କଟେଇ ଥାଉ ରାତିରେ ବି ଯଦି ବିଜୁଳି ନଥାଏ ତା'ହେଲେ ଆଉ କ'ଣ କରିଥାଉ ସେସବୁ ଜିନିଷରେ ମହମବତୀ କିମ୍ବା ଦୀପ ଏସବୁ ଜାଳିକି ଦିନ କି ରାତି କଟେ ଥାଏ ଯେମିତି ଆମର ଇଆଡ଼େ ବଣ ଜଙ୍ଗଲ ବହୁତ ବର୍ଷା ଦିନରେ ତ ବହୁତ ବିଜୁଳିର ଇଏ ନଥାଏ ଠିକଣା ନଥାଏ କେତେବେଳେ କାଟି ଦେଇଥାନ୍ତି କେତେବେଳେ ଚାଲୁ କରିଥାନ୍ତି ନ ଗ୍ୟାରେଣ୍ଟି ଏମିତି ସବୁ ଚାଲିଥାଏ ଆଉ ସେଇ ଟାଇମ୍ରେ ଆମର ଟିକିଏ ଅଭାବ ରହିଥାଏ ବିଜୁଳିର